ନମସ୍ତେ କିଏ କହୁଥିଲେ ହଁ କୁହନ୍ତୁ ହଁ ହଁ କୁହନ୍ତୁ ହଉ ହଁ ମୁଁ ପାଢ଼ୀ ସାର୍ କହୁଥିଲି କେଉଁ ମେଡ଼ିକାଲ ଯାଇଥିଲେ ଆପଣ ହଁ ହଁ ସେ ମେଡ଼ିକାଲରେ ମୁଁ ତ ଅଛି କୁହନ୍ତୁ କ'ଣ ହେଲା କ'ଣ

ଆଚ୍ଛା ଆପଣ ଯଦି ଚେକ୍ ଅପ୍ ହେଲାନି ଠିକ୍ରେ ମୋତେ ଆସିକି ମିଶିଲେନି କ'ଣ ପାଇଁ ମୁଁ ତ କ୍ୟାବିନ୍ରେ ଥାଉଛି ନା ଆସିକି ମିଶିଥାନ୍ତେ ନା କ'ଣ ଆମର ମେଡ଼ିକାଲର ସିଷ୍ଟମ୍ ଉପରେ ଆପଣଙ୍କର କିଛି ଶକ ଅଛି କି ଦେଖନ୍ତୁ ଏବେ ଗଭର୍ନମେଣ୍ଟ ମେଡ଼ିକାଲରେ ଆପଣ କେମିତି ମାନେ ଲୋକମାନେ ଚିକିତ୍ସା ହେଉଛନ୍ତି ଆପଣ ଠିକ୍ ଭାବରେ ଜାଣିଥିବେ ଆଉ ଆମ ରାୟଗଡ଼ାର ମେଡ଼ିକାଲ ମଧ୍ୟ ମୋ ହିସାବରେ ଉନ୍ନତି ତ ଚାଲିଛି ପ୍ଲସ୍ କାହିଁ କିଛି ଉନ୍ନତି ଆଣିବା ଦରକାର ମାତ୍ର ଆପଣ ଯଦି ଏମିତି ହେବେ ତ ଅନ୍ୟମାନେ କ'ଣ ଶିଖିବେ ଆପଣଙ୍କ ଠାରୁ ତ ମୋ କହିବା କଥା ଯେ ଆପଣ ତା'ହେଲେ ଓବିୟସ୍ଲି ଶୁଣାନ୍ତୁ ଶୁଣନ୍ତୁ ଓବିୟସ୍ଲି ଆପଣ ଯଦି ଗେୋଟେ ପ୍ରାଇଭେଟ୍ରେ ଯାଉଛନ୍ତି ମାନେ ପଇସା ଖର୍ଚ୍ଚ ହବାଟା ହିଁ ହବ ହିଁ ଆପଣ ଯଦି ଗୋଟେ ଗଭର୍ନମେଣ୍ଟରେ ଯାଉଛନ୍ତି ତ ଆମର ରାୟଗଡ଼ାର ମେଡ଼ିକାଲ ମୋ ହିସାବରେ ବହୁତ ଭଲ ଅଛି ହଁ କିଛି ରୁମ୍ ଅଛି ଯେଉଁଟା କି ମାନେ ଟିକେ ଖରାପ କଣ୍ଡିସନ୍ରେ ଅଛି ମଧ୍ୟ ତା' ଧିରେ ଧିରେ ଆଗକୁ ମାନେ ସମ୍ଭାଳି ମୁଁ ବୁଝିଲି ଯେ ତା'ଉପରେ ଆମେ କିଛି କାମ କରିବୁ ଆପଣ ଟେନସନ୍ ନିଅନ୍ତୁନି ଏ ବର୍ଷ ସୁଧା ଆମେ ଲେଖିକି ଦେଇଛୁ ଆମର ଜିଲ୍ଲାପାଳଙ୍କୁ ଯିଏ ଠିକ୍ରେ ଦେଖିପାରିବେ ଆଉ ମେଡ଼ିକାଲର ଉନ୍ନତି ପାଇଁ ବହୁତ କିଛି ସାହାଯ୍ୟ ଆସୁଛି ସରକାରଙ୍କ ତରଫରୁ ଆଉ ଆସିବ ମଧ୍ୟ ବିଶ୍ୱାସ କରୁଛି ତ ଆପଣ ଟେନସନ୍ ନିଅନ୍ତୁନି ମୁଁ ବି ଅଛି ତ ତାଙ୍କେ ଅଛନ୍ତି ନା ଆପଣ ମୋତେ ଥରେ ମିଶିଥାନ୍ତେ ନା ଦେଖା କରିଥାନ୍ତେ ଆଉ ଆମର ଡ୍ୟୁଟି ଆଚ୍ଛା ଆମର ସ୍ଫିଟ୍ ୱାଇଜ୍ ଥାଉଛି କିଛି ପ୍ରୋବ୍ଲେମ୍ ନାହିଁ ଆପଣ ସନ୍ଧ୍ୟାରେ ନା କାଲି ପୁଣି ଥରେ ଆଣନ୍ତୁ ମୁଁ ଦେଖି ଦେବି ଆଉ ମେଡ଼ିକାଲ ଉପରେ ଏମିତି କିଛି କୁହନ୍ତୁନି କାରଣ ମେଡ଼ିକାଲ ଟିକେ ଉନ୍ନତି ହବାର ଲାଗିଛି ଏ ବର୍ଷ ସୁଧା ବହୁତ କିଛି ହବ ହଁ ମୁଁ ମାନିଲି ତା'ର ବେଡ଼୍ ଗୁଡ଼ା ଖରାପ ଅଛି ବଟ୍ ସେଇଟା ଚେଞ୍ଜ ହେଇଯିବ କିଛି ପ୍ରୋବ୍ଲେମ୍ ନାହିଁ ଆଉ ତମକୁ ବୋଲେ ନାହିଁ ଅନେକ ରୋଗୀମାନେ ଅଛନ୍ତି ଯାହାର ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ଆପଣ କିଛି ଟେନସନ୍ ନିଅନ୍ତୁନି ଆପଣ କାଲି ଆଣନ୍ତୁ ମୁଁ ଦେଖି ଦେବି ଆଉ ଆମର ଡକ୍ଟର୍ ମାନେ ବି ଅଛନ୍ତି ଠିକ୍ରେ ଦେଖିବେ କିଛି ପ୍ରୋବ୍ଲେମ୍ ହେବନି ମର୍ନିଙ୍ଗରେ ଆସନ୍ତୁ ଇଭିନିଙ୍ଗରେ ଆସନ୍ତୁ କେଉଁ ଟାଇମ୍ରେ ବି ଆପଣ ଆସିପାରିବେ ଓକେ ଠିକ୍ ଅଛି ଆସନ୍ତୁ ମୋ ପାଖରେ ପେସେଣ୍ଟ ଅଛନ୍ତି ତ ମୁଁ ଆଉ କଥା ହେଇପାରିବିନି ରଖୁଛି